ପରିଦର୍ଶନ କରିବା ପାଇଁ ମୋର ସବୁଠାରୁ ପ୍ରିୟ ସ୍ତାନ ହେଉଛି ପୁରୀ ଯେଉଁ ପୁରୀ ହେଉଛି ଏକ ପବିତ୍ର ସ୍ତାନ ଯେଉଁଠି ଭଗବାନ ତିନି ଠାକୁରଙ୍କ ଦର୍ଶନ ମିଳିଥାଏ ପୁରୀରେ ଅଛି ଆମର ବଡ଼ ଦାଣ୍ଡ ଯାହାକି ସବୁଠାରୁ ବଡ଼ ସେ ଦାଣ୍ଡକୁ ଦାଣ୍ଡରେ କୁହନ୍ତି ସେ ଦାଣ୍ଡର ଧୂଳିକୁ ମୁଣ୍ଡରେ ମାରିଲେ ଜୀବନ ସାର୍ଥକ ହୋଇଥାଏ ତା'ପରେ ଆମର ଅଛି ପୁରୀରେ ମା' ଲକ୍ଷ୍ମୀଙ୍କ ମନ୍ଦିର ଅଛି କୋଣାର୍କ ବି ଅଛି କୋଣାର୍କ ଯେଉଁ ମନ୍ଦିର ଦର୍ଶନ ମିଳିଥାଏ ତା'ପରେ ଆମର ନରେନ୍ଦ୍ର ପୋଖରି ଯେଉଁଠି ଭଗବାନ ଚାପ ଖେଳନ୍ତି ତାହା ମନୋ ମୁଗ୍ଧକର ଦୃଶ୍ୟ ସମୁଦ୍ର କୂଳରେ ଯଦି ଆମେ କିଛି ସମୟ ବସିଯାଆନ୍ତି ଆମକୁ ସାଧାରଣତଃ ଶାନ୍ତି ମିଳେ ମନକୁ ଆତ୍ମା ଆତ୍ମାକୁ ବି ଶାନ୍ତି ମିଳିଥାଏ ସେଥିପାଇଁ ପୁରୀ ମୁଁ ବହୁତ ଥର ଯାଏ ପୁରୀ ସାଧାରଣତଃ ପୁରୀ ଗଲେ ମନକୁ ଖୁସି ମିଳିଥାଏ